ଭାଇ ପୁରୀକି ଯିବାପାଇଁ କୋଉପଟେ ରାସ୍ତା ଯାଇ

ଭାଇ ଗୋଟେ ଭଲ ଭଲ ଜାଗା ଟିକିଏ ବୁଲେଇବାପାଇଁ ନେଇଯାଆନ୍ତୁ ନା ନାଇ ମନ୍ଦିର ମନ୍ଦିର ସେଠି କଣ ସବୁ ସୁବିଧା ଅଛି ଇଏ ହୋଟେଲ୍ ସୁବିଧା ଅଛି କି ଏମିତି

ତଥାପି କେତେ ଦୂର ସେଇଠୁ କେତେ ଦୂର ହେବ ସବୁ ଜାଗାମାନେ କୋଉ କୋଉ ଜାଗା ଟିକିଏ କୁହନ୍ତୁ ନା ମୁଁ ତ ଫାର୍ଷ୍ଟ ଭାବୁଛି ପୁରୀଯିବି ପୁରୀରୁ କୋଣାର୍କ କୋଣାର୍କରୁ ଏମତି ବହୁତ କିଛି ଜାଗା ଯିବି ଆଉ କଣ କଣ ଜାଗା ଅଛି ମୋତେ ଟିକିଏ ତା ଉପରେ ବୁଝାନ୍ତୁ ନା ଦେନ୍ ମୁଁ ଯାଇକି ଯିବି

ଅଁ ହଁ ସେ ପୁରୀରେ କହିଲେ ପୁରୀରେ କୋଉ ଠାକୁରଙ୍କ ପାଇଁ ପ୍ରସିଦ୍ଧ ପୁରୀ ହଁ ଆଉ କୋଉ ଯୋଉ ବାଲେଶ୍ୱର ଇମାମି କହିଲେ ନା ବାଲେଶ୍ୱର ରେ ଇମାମି

ଇଏ ସତ ନା ମନଗଢ଼ା କାହାଣୀ ଯଦି ସେଇଠୁ ଖାଇଲେ ଅମୃତ ଭଳିଆ ଲାଗିଥାନ୍ତା ତ ଲୋକମାନେ ଆଉ ବଡ଼ ବଡ଼ ରେଷ୍ଟୁରାଣ୍ଟ ହୋଟେଲ୍ କୁ ଯାଇନଥାନ୍ତେ କେମତି କଣ ଯିବା ଆମେ ଯିବାର କେମତି କଣ ସୁବିଧା ବସ୍ରେ ନା ଟ୍ରେନ୍ରେ ନା ଏମିତି କୋଉଥିରେ ନାଇଁ କୋଉଥିରେ କୋଉଥିରେ ଗଲେ ସବୁଠୁ ସୁବିଧା ହବ କି ଆମେ ଟିକିଏ ଜଲ୍ଦି ପହଞ୍ଚିବା ନାଇ ଆମେ ଟ୍ରେନ୍ରେ ପଳେଇବା ଫାର୍ଷ୍ଟ ଟ୍ରେନ୍ରେ ଯିବା ସେଠୁ ସେଉଠୁ ଅଟୋ କରିକି ପଳେଇବା ସେଉଠୁ ନାଇଁ ନାଇଁ ଫାର୍ଷ୍ଟ ଆମେ ପୁରୀ ଯିବା ନା ନାଇଁ ନାଇଁ ମୁଁ ଫାର୍ଷ୍ଟ ପୁରୀ ଯିବି ତାପରେ ଯୁଆଡ଼େ ଯିବି ଫାର୍ଷ୍ଟ ପୁରୀ ଯିବି ହଁ ହଁ ଆସିଲ ହଁ ଆସିଲାବେଳେ ଯୋଉଠିକି ଯିବି ଚାଲ ଆମେ ପୁରୀ ଯିବି ହଁ ହଁ ଠିକ୍ ଅଛି ଫାର୍ଷ୍ଟ ପୁରୀ ଯିବା ପୁରୀରୁ ଆସିଲେ ଆଉ ଯାହା ଦେଖିବା

ନାଇ ନାଇ ପୁରୀରେ ସବୁ ହୋଟେଲ୍ଫୋଟେଲ୍ ସୁବିଧା ଅଛି ନା ହୋଟେଲ୍ଫୋଟେଲ୍ କେମିତି ଖାଇବାପାଇଁ ରେଷ୍ଟୁରେଣ୍ଟ ଏମିତି ବହୁତ ହଉ ଠିକ୍ ଅଛି ଚାଲ ହଁ ହଁ ଠିକ୍ ଅଛି ନାଇଁ ତମେ କଣ ଏକା ଆସିବ ନା କଣ ତମେ କଣ ଏକା ଆସିବ ନା କଣ ନା ଆଉ କିଏ ଆସିବ ତମ ସହିତ ହଉ ଆପଣ ଆଜିଠୁ ଘରକୁ ଯାଆନ୍ତୁ କାଲି ଆସିଲେ ଦେଖାହେବ ହୁଁ ରହୁଛି